ବାସନକୁ ପ୍ରଥମେ ପାଣିରେ ଓଦା କରି ତାକୁ ସ୍ ବାସନ ଧୁଆ ସାବୁନ କିମ୍ବା ବାସନ ଧୁଆ ତୈଳରେ ବା ଲିକ୍ୱିଡ଼ରେ ଘଷି ସଫା କରି ତାକୁ ପାଣିରେ ଧୁଆ ଯାଇଥାଏ ମୁଁ ମୁଖ୍ୟତଃ ବାସନ ଧୋଇବା ପାଇଁ ଭୀମ୍ ଯେଉଁ ସାବୁନ ଅଛି ବା ତା'ର ଭୀମ୍ କମ୍ପାନୀର ଲିକ୍ୱିଡ଼ରେ ବ୍ୟବହାର କରି ସଫା କରିଥାଏ